ଆମ ଅଞ୍ଚଳରେ ଲୋକମାନେ ପର୍ଯ୍ୟଟନ ମନ୍ଦିର ପାର୍କ ବେଳାଭୂମି ବୁଲିବାକୁ ଯାଆନ୍ତି ମନ୍ଦିରକୁ ବୁଲିବାକୁ ଗଲେ ଲୋକମାନଙ୍କର ମନରେ ମନରେ ମନସ୍କାମନା ପୂର୍ଣ୍ଣ ହୁଏ ଆଗ୍ରହତା ଆସେ ତରେ ଶାନ୍ତି ଲାଗେ ତାପରେ ବେଳାଭୂମି ବେଳାଭୂମି ଗଲେ ସେହିଠି ମନର ପୁରା ମନ ଶାନ୍ତି ଲାଗେ ବସିବା ବୁଲିକି ଆସନ୍ତି ପର୍ଯ୍ୟଟନ ସ୍ଥାନ ପର୍ଯ୍ୟଟନ ସ୍ଥାନରେ ସାଙ୍ଗ ସାଥି ନେଇକି ଭୋଜିଭାତ ଭଲ ମନ୍ଦ କରିକି ଲୋକମାନେ ଖାଇକି ଆସନ୍ତି ପାର୍କ ଗଲେ ପାର୍କରେ ବହୁତ ଖୁସି ଲାଗେ ପିଲା ଦୋଳି ଖେଳନ୍ତି ଆନନ୍ଦରେ ବୁଲିକି ବହୁତ ଗପସପ କରିକି ଆସନ୍ତି